ଆମ ଓଡ଼ିଶାରେ ଆମ ସରକାର ସମାଧାନ କରି ସମସ୍ତଙ୍କ ପାଇଁ ସମାନ କରି ଆଉ ରାଜନୀତିରେ ହି ଭୁଲ ଭୋଟ କହିଯାଏ ଆଉ ଆମ ଓଡ଼ିଶାରେ ସରକାର ଭଲ ଆମ ପଦକ୍ଷେପ ନେଇଥାଏ ଆଉ ବହୁ ଭଲରେ ରଖି ଆଉ ଆଉ ରିପୋର୍ଟିଙ୍ଗକୁ ସମୟ ବ୍ୟକ୍ତିଗତା କରେ ପ୍ରସଙ୍ଗ କିପରି ସମାଧାନ କରୁ ସରକାର ସହ ଜଡ଼ିତ ଗଣମାଧ୍ୟମ ସ୍ୱାସ୍ଥ୍ୟ ମଣ୍ଡରେ ଭଲକି ସରକାର